ଯଦି ସୁଯୋଗ ମୋତେ ମିଳେ ମୋ ଦେରଶ ଦେଶ ଭାରତକୁ ରିପ୍ରେଜେଣ୍ଟଟେସନ୍ କରିବାପାଇଁ ଅନ୍ୟ ଦେଶ ଗୁଡ଼ିକ ସହିତ ତୁଳନା ଯଦି କରାଯାଏ ବା ରିପ୍ରେଜେଣ୍ଟଟେସନ୍ କରିବାକୁ ମୋତେ ସୁଯୋଗ ମିଳିଲେ ମୁଁ ମୋ ଓଡ଼ିଶା ମୋ ଭ ଭାରତ ଆମ ଓଡ଼ିଶା କର୍ଣ୍ଣାଟକ ଷ୍ଟେଟ୍ ଇତ୍ୟାଦି ଅନେକ ଗୁଡ଼ିକ ରା ରାଜ୍ୟ ଗୁଡ଼ିକ ଅଛି ସେ ରାଜ୍ୟ ଗୁଡ଼ିକ ସହିତ ଆମର କିପରି ସମ୍ବଦ୍ଧ ସୁଯୋଗ ସ୍ଥାପନ ହୋଇଛି ଭଲରେ ସୁଚାର ରୂପେ ଆମର ରାଜନୀତି ପରିଚାଳନା ହେଉଛି ଆମେ ଆମ ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ଯେଉଁଥିରେକି ହିନ୍ଦୁ ମୁସଲିମ୍ ଶିଖ୍ କନ୍ଧ ଇତ୍ୟାଦି ସମସ୍ତେ ରହୁ ମଧ୍ୟ ଏକତାପୂର୍ଣ୍ଣ ଭାବରେ ରହୁଛୁ ତା'ର ପରିଚୟ ଆମେ ଦେବା ଆମ ସାଂସ୍କୃତିକ କଳା ସୌନ୍ଦର୍ଯ୍ୟ କାରୁକାର୍ଯ୍ୟ ମନ୍ଦିର ନିର୍ମାଣ ଅଯୋଧ୍ୟାର ଶ୍ରୀରାମ ମନ୍ଦିର ବିଖ୍ୟାତ ବିଶ୍ୱର ଭଗବାନ ଶ୍ରୀଜଗନ୍ନାଥ ସଂସ୍କୃତି ଇତ୍ୟାଦି ଆମ ସମସ୍ତଙ୍କ ସଂସ୍କୃତି ବିଷୟରେ ଆମେ ବର୍ଣ୍ଣନା କରିବୁ ବର୍ଣ୍ଣନା କରିବି ଏହା ସହିତ ଆମର ସାଂସ୍କୃତିକ ନୃତ୍ୟ ଓଡ଼ିଶାର ଓଡ଼ିଶା ନୃତ୍ୟ ଯେପରି ସେହିପରି ଭାବରେ ଭାରତର ଭାରତନାଟ୍ୟମ ଭାରତନାଟ୍ୟମ ଇତ୍ୟାଦି ସହିତ ଆମେ କିପରି ଭାବରେ ଆମର ଧ ଧର୍ମ ଗୁଡ଼ିକ ରହିଛି ଯେପରି ଭାଗବତ ରାମାୟଣ ମହାଭାରତ ଏହା ଆମ ସଂସ୍କୃତିର ମୂଳମନ୍ତ୍ର ଯାହାକୁ ଆମେ ଆମ ସଂସ୍କୃତି ବଜାୟ ରଖିବା ସହିତ ଆମ ଭାରତ ଦେଶର ଜନସାଧାରଣ ଏହାକୁ ବଜାୟ ରଖିଛନ୍ତି ଏବଂ ସ୍କୁଲ୍ ପ୍ରତିଷ୍ଠାନ ଅନୁଷ୍ଠାନ ମହାବିଦ୍ୟାଳୟ ବିଦ୍ୟାଳୟ ଇତ୍ୟାଦି ଗୁଡ଼ିକରେ ଏହା ପ୍ରତି ଜଗନ୍ନାଥ ସଂସ୍କୃତି ଭାରତର ସଂସ୍କୃତି କଲଚୁରାଲି ଇତ୍ୟାଦି ପ୍ରୋଗ୍ରାମ୍ ଗୁଡ଼ିକ କରିଥାନ୍ତି ଏବଂ ସୁଚାର ରୂପେ ପାଳନକରି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହ କରି ନିଜର ସାଂସ୍କୃତିକ କୁ ବଢ଼ାଇଥାନ୍ତି ନିଜର କଲଚର୍ ପ୍ରତି ଆ ବହୁତ ଜାଗୃ ଜାଗୃତ ନିଜର କଲଚର୍ ବିଷୟରେ ଓଡ଼ିଶା ନିଜର କଲଚର୍ ବିଷୟରେ କହିବା ସହିତ ମୁଁ ମୋର ଭାରତକୁ ଆମର ଧନସମ୍ପ ଆମର ଯେପରି ଚାଷ ଜମି କୃଷି କନ୍ଧ ଇତ୍ୟାଦି ସମସ୍ତେ ଏକତା ଭାବରେ ରହିଛନ୍ତି ତାହାକୁ ମୁଁ ବର୍ଣ୍ଣନା କରିଥାନ୍ତି